ପଶୁପାଳନ ସହିତ ପାର୍ଶ୍ୱ ବ୍ୟବସାୟ କରାଯାଇପାରିବ ପ୍ରତ୍ୟେକ କାମ ପାର୍ଶ୍ୱ କାମ ମଧ୍ୟ ରହିଥାଏ ଏମିତି କୌଣସି କାମ ନାହିଁ ଯେ ମନୁଷ୍ୟ ତାହା ହିଁ କରିଥାଏ ତା ଛଡ଼ା ମନୁଷ୍ୟ ଅନ୍ୟ କିଛି ମଧ୍ୟ କରିଥାଏ ମାଂସ ଅଣ୍ଡା କ୍ଷୀର ଭଲ ଠାରୁ ଅଧିକ ଉତ୍ପାଦ ହେଉଛି ମାଛ ଚାଷ ପନିପରିବା ଓ ଫୁଲ ଏବଂ ତା ଛଡ଼ା ଅନ୍ୟାନ୍ୟ ମଧ୍ୟ ଉତ୍ପାଦନ ଅଛି ଯାହା ମୁଁ ଅଧିକ ଉତ୍ପାଦିତ କରେ ଏବଂ ବିକ୍ରି କରିପାରେ ପଶୁପାଳନ ସହିତ ଲୋକ ମାଂସ ଅଣ୍ଡା କ୍ଷୀର ଭଲ ଏବଂ ଭଲରୁ ତିଆରି ବିଭିନ୍ନ ଜିନିଷ ଉତ୍ପାଦନ କରି ବଜାରରେ ବିକ୍ରି କରିଛନ୍ତି ଏହା ହେଉଛି ପାର୍ଶ୍ୱ